ମୋର ମନେଥିବା ପାଞ୍ଚଟି ତାରିଖର ନାମ ହେଲା ପାଞ୍ଚ ଦଶ ଉଣେଇଶହ ଅନେଶ୍ୱତ ଅଣତିରିଶ ଦୁଇ ଦୁଇହଜାର ଦୁଇ ପନ୍ଦର ସାତ ଦୁଇହଜାର ଦଶ ଉଣେଇଶ ଏଗାର ଦୁଇହଜାର କୋଡ଼ିଏ ପଚିଶ ଛଅ ଦୁଇହଜାର ତେଇଶି